ଆମେ ହିନ୍ଦୁ ଧର୍ମ ପାଳନ କରିଥାଉ ଆମ ହିନ୍ଦୁ ଧର୍ମ ରେ ଆମେ ସକାଳୁ ଉଠି ସ୍ନାନ କରି ଠାକୁର ପୂଜା କରିଥାଉ ଠାକୁର ପୂଜା କରିସାରି ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କୁ ପ୍ରଣାମ କରିଥାଉ ତାପରେ ଆମେ ରୋଷେଇ କାର୍ଯ୍ୟ ଆରମ୍ଭ କରୁ ଆମର ଆମର ଏଇଠି କେତେ ପର୍ବ ପାଳନ କରାଯାଏ ଆମ ହିନ୍ଦୁ ଧର୍ମରେ ଖାସ୍ କରିକି ଗୋଟିଏ ଗୁରୁବାର ଅଛି ମାଣବସା ଗୁରୁବାର ତାପରେ ପଣାସଂକ୍ରାନ୍ତି ରଜ ପର୍ବ ଖୁଦୁରୁକୁଣି ଓଷା ଏମିତିରେ କେତେ ପର୍ବ ଆମେ ଏଇଠି ପାଳନ କରିଥାଉ ଆମର ଏଇ ଧର୍ମ ଭିତରେ ଧାର୍ମିକ ଯୁଦ୍ଧ ବୋଲି କିଛି ନାହିଁ ଆମ ହିନ୍ଦୁ ଧର୍ମରେ ଏମିତି ଜାତି ପ୍ରଥାକୁ ନେଇକି କୌଣସି ଧାର୍ମିକ ଯୁଦ୍ଧ ନାହିଁ